ହଁ ଆଜ୍ଞା ଓଲା କମ୍ପାନୀ କେ ଲାଗିଲା ହଁ ଆଜ୍ଞା ମୁଇଁ ଶ୍ରୀକାନ୍ତ ବେହେରା କହୁଥିଲି ଗାଡ଼ିରେ ବୁକ୍ କରିଥିଲି ତୁମେ ଦୁଇ ବଜେ ତୁମେ କାଣା ନାହିଁ ଆଣିଦେବା ଏତେବେଳେ ଯାଆଁ ଦୁଇରୁ ତିନି ହେଲାନ ଆଜ୍ଞା ତୁମର କମ୍ପାନୀ କେନ୍ତା ଅଛେ ତୁମ କମ୍ପାନୀ ତୁମ କମ୍ପାନୀ ଫେଲିଅର୍ ଅଛେ ମୋର ଦୁଇରୁ ତିନି ବାଜିଗଲାନ୍ ଏଯାଏ ତୁମର ଗାଡ଼ି ବୁକିଂ କରିଥିଲି ନୁହେଁ ଆସିତାଲି ମୋର ଭୁବନେଶ୍ୱର ଏୟାରପୋର୍ଟକେ ଯିବାର ଥିଲା ମୋର ଫ୍ୟାମିଲି ଯିବାର ଅଛେ ବହୁତ କାମ ଅଛେ ସେଥିଲାଗି ତୁମେ ତିନ ତିନ ବାଜିନ ଆନିଦେବ କି ନାହିଁ ପହଁଞ୍ଚି କେତେ ବେଲାରେ ପହଁଞ୍ଚିବା ତୁମର ପହଁଞ୍ଚି ନାହିଁ ପାର ତୁମର କମ୍ପାନୀ ପୁରା ଫେଲିଅର୍ କମ୍ପାନୀ ତୁମର୍ ପୁରା ମିଶ୍ବିହେବରେ ଚାଲିଛି ପୁରା କମ୍ପାନୀ ଭଲ ନାହିଁ ଦୁଇରୁ ତିନି ବାଜିଲାନ ତିନିରୁ ଚାରି ବାଜିବାକେ ଯାଉଛି ସେଥିଲାଗି ମୋ ଗାଡ଼ି କ୍ୟାନସଲ୍ ତୁମେ ମୋର ପଇସା ଯେମିତି ହେଉ ଦିଅ ପଇସା ରିଟର୍ନ କରିଦିଅ ମୁଇଁ ତୁମ କମ୍ପାନୀରୁ ନାହିଁ ଆନୁ ଅଲଗା କମ୍ପାନୀରୁ ଆଣିବୁ ଯେମିତି ଏୟାରପୋର୍ଟ ଗଲା ଯାଇ ଆମର ଯେନ୍ତା ଗୋଟିଏ ବାଟ ଦେଖାମ